ହଁ ସେ ଯେ ଜିନ୍ସ ପ୍ୟାଣ୍ଟ୍ଟା ମୁଁ କରିଥିଲି ଅଡ଼ର୍ ସେଟା ଭଲ ପଡ଼ିଲା ଆଉ ସେଇଟାକୁ ଯେତେବେଳେ ବି ଧୋଇଲେ ବି ଯେତେ ଧୋଇଲେ ବି ତା କଲର୍ଟା ବି ସେମିତି ରହୁଛି ଆଉ କିଛି କଲର୍ ବି ଡିଫେକ୍ଟ ଦେଖାଯାଉନି ଜିନ୍ସ କପଡ଼ା ଟିକେ ଭଲ ଅଛି ଆଉ କଣ ତା'ର ସେ ପିନ୍ଧିବାକୁ ବି କମ୍ଫଟ୍ ଲାଗୁଛି ସେ କପଡ଼ାଟା ଆଉ ଏତେ ସୁନ୍ଦର ସଫ୍ଟ ଯେ ସେଟାକୁ ଧୋଇଲେବି ତା'ର କିଛି କଲର୍ ଛାଡ଼ୁନି ହଁ ଆଉ ସୂର୍ଯ୍ୟ କିରଣ ଆଉ ଖରାରେ ମଧ୍ୟ ତାର କିଛି କଲର୍ ଚେଞ୍ଜ୍ ହେଲା ଭଳିଆ ବି ଜଣାପଡ଼ୁନି ସେ କପଡ଼ାଟି ବହୁତ ସୁନ୍ଦର ପଡ଼ିଛି ଜିନ୍ସ ପ୍ୟାଣ୍ଟ୍ଟା ବି ମଧ୍ୟ ହଁ ତାକୁ ବାରମ୍ବାର ୱାସ୍ କଲେ ମଧ୍ୟ ତା'ର କଲର୍ ଯାଉନି ଏଇ ଭଳିଆ ସୁନ୍ଦର କପଡ଼ାଟି ପଡ଼ିଛି ଆଉ